ଆମ ଗାଁରେ ଡାଇରିଆରୁ ଉପଚାର ପାଇବା ପାଇଁ ଲୋକପ୍ରିୟ କାର୍ଯ୍ୟଗୁଡ଼ିକ ହେଉଛି ଗାଁ ପାଖରୁ ଏ ଏନ୍ ଏମ୍ ପାଖରୁ ଓ ଆର୍ ଏସ୍ ଆଣିକି ସେବନ କରିବା କିମ୍ବା ଚୁଡା ଓ କଦଳୀ ଚକଟି ସେବନ କରିବା ଘରୋଇ ଉପଚାର ଲୋକପ୍ରିୟ ଅଟେ ଏବଂ ନିଜ ପରିବେଶକୁ ପରିଷ୍କାର ପରିଛନ୍ନ ରକ୍ଷା କରିବା ତଥା ନିଜ ଘର ପାଖରେ ଥିବା ଲଟା ବୁଦା ନାଳ ନର୍ଦ୍ଦମା ସଫା ରଖିବା ନିହାତି ଆବଶ୍ୟକ ଏବଂ ପରିଶେଷରେ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ ଏହା ହିଁ ଆମ ଗାଁର ଲୋକପ୍ରିୟ ଉପଚାର ଅଟେ